ଆମ ଗାଁର ଲୋକମାନେ ଋଣ ସବୁ ନିଅନ୍ତି ଏବଂ ସେମାନେ ଋଣ ନେଇକି ତାଙ୍କର ଚାଷରେ ଲଗାନ୍ତି କିମ୍ବା କୌଣସି କିଏ ନେଇକି ତାଙ୍କ ବ୍ୟବସାୟରେ ଲଗାନ୍ତି ଏବଂ ରୋଗୀ ତାଙ୍କର ପରିବାର ଗୁଜୁରାଣ ମେଣ୍ଟ କରନ୍ତିନି ଋଣ ପାଇଁ ସେମାନେ ଏବେ ଯେଉଁ ଏସ ଏଚ ଜି ଗ୍ରୁପ୍ ସହାୟତରେ ପାଉଛନ୍ତି ଏବଂ କିଛି ପ୍ରାଇଭେଟ୍ ଫାଇନାନ୍ସ ତରଫରୁ ସେମାନେ ଗ୍ରୁପ୍ ଫାଇନାନ୍ସରୁ ପାଉଛନ୍ତି ତାଙ୍କର ଋଣ ନେବାର କିଛି ଅସୁବିଧା ହେଉ ନାହିଁ ଏବଂ ପ୍ରତିକୂଳ ପ୍ରଭାବ ତାଙ୍କର ଠିକ୍ ରହୁଛି ଏବଂ ସେମାନେ ସେଲ୍ଫ୍ ଇଣ୍ଡିପେଣ୍ଡେଣ୍ଟ ହେଇପାରୁଛନ୍ତି